ମୁଁ ଯେତେବେଳେ ଷଷ୍ଠ ଶ୍ରେଣୀରେ ପଢ଼ୁଥିଲି ଷଷ୍ଠ ଶ୍ରେଣୀର ଇତିହାସ ବହିର ଗୋଟିଏ ଗପ ଥିଲା ଇତିହାସ ଏମିତି ଏକ ପାଠ ଯାହାକୁ ଗପ ଭଳି ମନେ ରଖି ହେବ ଯାହାକି ଏବେ ଯାଏଁ ମଧ୍ୟ ମୋର ସେହି ଗପ ବା ପାଠ ଭଲରେ ମନେ ଅଛି ସେ ସେହି ଗପଟି ହେଲା କଳିଙ୍ଗ ଯୁଦ୍ଧ ଏହି ଯୁଦ୍ଧ ଅଧିକ ଦିନ ଧରି ଚାଲିଥିଲା ଏହି ଗପଟି ବହୁତ ମଜାଦାର୍ ଏବଂ ଏହି ଗପ ପଢ଼ିଲେ କିଛି ଶିଖିବାକୁ ମିଳେ କଳିଙ୍ଗର ରାଜା ଥିଲେ ଅଶୋକ ଅଶୋକ ମଗଧ ରାଜ୍ୟର ରାଜାଙ୍କ ସହିତ ଯୁଦ୍ଧ କରିଥିଲେ କାରଣ ମଗଧ ଏକ ଶକ୍ତିଶାଳୀ ରାଜ୍ୟ ଥିଲା ମଗଧ ଅନ୍ୟ ଦେଶମାନଙ୍କ ସହିତ ବାଣିଜ୍ୟ କାରବାର କରୁଥିଲା କରି ବହୁତ ସମୃଦ୍ଧ ହାସଲ କରିଥିଲା ମଗଧର ରାଜାଙ୍କ କନ୍ୟା କାରୁବାକୀ ବହୁତ ସୁନ୍ଦର ଥିଲେ ତାଙ୍କୁ ବିବାହ କରିବା କରିବା ପାଇଁ ଅଶୋକ ଚାହୁଁଥିଲେ ସବୁବେଳେ ଅଶୋକ କାରୁବାକୀ କିମ୍ବା ମଗଧ ରାଜ୍ୟର ଅନ୍ୟାନ୍ୟ ସବୁ ସାମର୍ଥ୍ୟକୁ ପାଇବାକୁ ହେଲେ ତାଙ୍କୁ ମଗଧ ସହିତ ଯୁଦ୍ଧ କରି ସେହି ଯୁଦ୍ଧରେ ଜିତିବାକୁ ପଡ଼ିବ ଏଣୁ ଅଶୋକ ଯୁଦ୍ଧ କରିଥିଲେ ଏହି ଯୁଦ୍ଧରେ ଅଶୋକ ଯେତେବେଳେ ଦେଖିଲେ ସୈନ୍ୟବାହିନୀମାନଙ୍କ ରକ୍ତ ଏବଂ ଶବ ସେତେବେଳେ ସେ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେଲେ ତେଣୁ ଏହି ଗପଟି ଶୁଣିବାକୁ ଏବଂ ପଢ଼ିବାକୁ ବହୁତ ମନ ଛୁଆଁ ଏହି ଗପକୁ ମଧ୍ୟ ମୁଁ ଯେତେବେଳେ ମୁଁ ବେଳେବେଳେ ଛୋଟ ଛୁଆଙ୍କୁ ଶୁଣାଏ ଏବଂ ଶିଖେ